ଗ୍ରାମର ନିଃସହାୟ ଅସହାୟ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ସମସ୍ତଙ୍କର ହକ ଅଛି ଏବଂ ଅଧିକାର ଅଛି କିନ୍ତୁ ପ୍ରତ୍ୟେକ ଗାଁରେ ଅସୁବିଧା ଲୋକମାନେ ବିଶେଷ କରି ପାଇପାରୁନାହାନ୍ତି ମଧ୍ୟମ ପରିବାର ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫାଇଦା ଉଠେଇ ନେଇଥାଆନ୍ତି ଏବଂ କରିଥାଆନ୍ତି ଅସୁବିଧା ଲୋକ ତଳେ ହିଁ ରହିଯାଆନ୍ତି ଏବଂ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଖଣ୍ଡେ ପାଇପାରୁ ନଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ଏବଂ ଅସୁବିଧାରେ ଦିନ କାଟୁ ଥାଆନ୍ତି ବର୍ତ୍ତମାନ ଆମର କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଷଣା କରିଛନ୍ତି କିନ୍ତୁ ହୋଇପରିନି କେତେ ଟଙ୍କା ମଞ୍ଜୁର ହେବ ତାହା ଆମେ ଜାଣି ପାରିନାହିଁ